ଆମ ଓଡ଼ିଶାର ଏକ ସୁନ୍ଦର ଇତିହାସ ରହିଛି ଏହାର ସାଂସ୍କୃତିକ ପରମ୍ପରା ନିଆରା ଅଟେ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ ଏବଂ ଆମ ଓଡ଼ିଶାରେ ବିଭିନ୍ନ ପୂଜା ଏବଂ ପର୍ବପର୍ବାଣୀ ଗୁଡ଼ିକ ଖୁସି ଏବଂ ଆନନ୍ଦରେ ମନାଯାଇଥାଏ ଏବଂ ଆମ ଓଡ଼ିଶାର ପ୍ରାଚୀନ କାହାଣୀ ଗୁଡ଼ିକ ଅଛି ଏବଂ ପୁରାଣ ଗ୍ରନ୍ଥ ଗୁଡ଼ିକ ମଧ୍ୟ ଅଛନ୍ତି ଏହି ପୁରାଣ ଗ୍ରନ୍ଥକୁ ଆମ ଓଡ଼ିଶାର ବୃଦ୍ଧ ମହିଳା ଏବଂ ପୁରୁଷ ମାନେ ପାଠ କରିଥାନ୍ତି ଏବଂ ଅନ୍ୟମାନେ ସବୁ ଶୁଣିଥାନ୍ତି